ଆମ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି ଏହାଦ୍ୱାରା ଗରିବ ଲୋକମାନେ ବହୁତ ଉପକୃତ ହୋଇଛନ୍ତି ଯେଉଁ ଲୋକମାନେ ପଇସା ପାଇଁ ନିଜର ଦେହ ବା ସ୍ୱାସ୍ଥ୍ୟ ହସ୍ପିଟାଲରେ ଦେଖେଇ ପାରୁନଥିଲେ ଏହି ବିଭିନ୍ନ ପ୍ରକାରର ଯୋଜନା ଦ୍ୱାରା ବିଭିନ୍ନ ଲୋକମାନେ ନିଜର ସ୍ୱାସ୍ଥ୍ୟ ଦେଖେଇ ନିଜର ସ୍ୱାସ୍ଥ୍ୟ ହିତକର ହୋଇପାରୁଛି ଏବଂ ଏବେ ବିଭିନ୍ନ ପ୍ରକାରର ଯୋଜନା ମଧ୍ୟ ଓଡ଼ିଶା ସରକାର କରୁଛନ୍ତି ଯାହାଦ୍ୱାରା ଲୋକମାନେ ବହୁତ ଉପକୃତ ହେଉଛନ୍ତି ଦୁଇହଜାର ଉଣେଇଶରେ ହୋଇଥିବା କରୋନା କରୋନା ଏକ ମହାମାରୀ ବା ବହୁତ ଭୟଙ୍କର ବେମାର ମାନେ ରୋଗଥିଲା ଯାହା ବିଭିନ୍ନ ବିଭିନ୍ନ ମାଧ୍ୟମରେ ବ୍ୟାପି ଯାଉଥିଲା ଏହାଦ୍ୱାରା ଲୋକମାନ ବହୁତ ଧନ ଜୀବନ ନଷ୍ଟ ହୋଇଛି କିନ୍ତୁ ଲୋକ କିନ୍ତୁ ଓଡ଼ିଶା ସରକାର ଏହାର ମଧ୍ୟ ସମାଧାନ କରିଛନ୍ତି ଲୋକମାନଙ୍କୁ ମୁଁ କ୍ଵାରେଣ୍ଟାଇନରେ ରଖିବା ଓ ସେମାନଙ୍କୁ ମାସ୍କ ପିନ୍ଧିବାକୁ କହିବା ଦୂରତା ବଜାୟ ରଖିବା ଏପରି ବିଭିନ୍ନ ପ୍ରକାରର ପଦକ୍ଷେପ ନେବା ପାଇଁ ଓଡ଼ିଶା ସରକାର ସୂଚେଇଛନ୍ତି କିନ୍ତୁ ଏହା ଯାହାଦ୍ୱାରା କରୋନା ପରି ଭୟଙ୍କର ରୋଗ ଆମ ଦେଶରୁ ଛାଡ଼ି ଯାଇଛି ତେଣୁ ଓଡ଼ିଶା ସରକାର ଏପରି ବହୁତ ଯୋଜନା କରିଛନ୍ତି କରୋନା ସମୟରେ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ସେମାନଙ୍କୁ ତ ଭଲସ ଧୋଇବା ମାସ୍କ ବ୍ୟବହାର କରିବା ବାହାରକୁ ନଯିବା ଏପରି ଭା ପରାମର୍ଶ ଦେଇ ସେମାନଙ୍କୁ ବହୁତ ବହୁତ ଉପକାର କରିଛନ୍ତି ଏହାପରେ ଟୀକା ସମସ୍ତଙ୍କୁ ଯୋଗାଇଦେବା ଏପରି ଭାବେ କରି ଏପରି କରି ଲୋକମାନଙ୍କର ବହୁତ ଉପକୃତ କରିଛନ୍ତି ଓଡ଼ିଶା ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମ ଓଡ଼ିଶା ବହୁତ ବିକାଶ କରିସାରିଛି ଓ ଯାହାଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ ହୋଇପାରିଛି ବିଭିନ୍ନ ପାର୍ଟି ବା ପାଠୀରୁ ଲୋକମାନେ ଲୋକମାନେ ଦାନ କରି ଯାହା ଦାନ କରିବା ଦ୍ୱାରା ଲୋକମାନଙ୍କର ବହୁତ ଉପକାର ହୋଇପାରିଛି